କନ୍ଧମାଳ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ କିଛି ସ୍ଥାନୀୟ ମିଡ଼ିଆ ଆଉଟଲେଟ ସୂଚାନଗ୍ରସ୍ତ ହେଉଛି ଆମର ଯେଉଁ ପବ୍ଲିକ ଆମର ପ୍ରତି ଗାଁ ଗାଁ ମଧ୍ୟରେ ସମସ୍ତଙ୍କ ଜିଦରେ ସେମାନେ ବି କିଛି ଗୋଟିଏ କରିପାରିବେ ଯେମିତିକି ମାନେ ନିଜେ ନିଜେ ଗୋଟିଏ ଗୋଟିଏ ଯେଉଁମାନେ କି ଏବେ ଏଇଠି ଦେଖିବାକୁ ଗଲେ ଏଠି ବି ଓଟିଭି ସେମତି ଆସୁଛି ସେଥିରେ ସବୁ କିଛି ନ୍ଯୁଜର